ଆମେ ଜଗନ୍ନାଥ ମନ୍ଦିର ଯିବୁ ଜଗନ୍ନାଥ ମନ୍ଦିର ଗଲେ ଭୁବନେଶ୍ୱରରୁ କେଉଁ ରାସ୍ତା ଦେଇକି ଗଲେ ଆମ ପାଇଁ ସୁବିଧା ହେବ ଆଚ୍ଛା ବର୍ତ୍ତମାନ ଆମେ ପୁରୀ ପହଞ୍ଚିଗଲେ ବର୍ତ୍ତମାନ ଜଗନ୍ନାଥ ମନ୍ଦିର ଠାକୁର ଦର୍ଶନ କରିବା ପାଇଁ ଯିବା କେଉଁ ରାସ୍ତା ଦେଇ ଆମେ ମନ୍ଦିର ଭିତରକୁ ପ୍ରବେଶ କରିବା ଆଚ୍ଛା ଆମେ ପ୍ରଥମେ ଜଗନ୍ନାଥ ମନ୍ଦିର ପଶିଲେ ବିମଳା ମା'ଙ୍କୁ ଦର୍ଶନ କଲେ ବିମଳାଙ୍କୁ ଦର୍ଶନ କଲା ପରେ ମନ୍ଦିର ବୁଲି ସାରିଲେ ମନ୍ଦିର ମନ୍ଦିର ବୁଲିସାରି ଆମେ ବର୍ତ୍ତମାନ ଜଗନ୍ନାଥଙ୍କ ମହାପ୍ରସାଦ ନେଇ ଆସିବା କେଉଁ ଜାଗାରୁ ଆଣିଲେ ଆମକୁ ଉଚିତ୍ ଦର ପଡ଼ିବ ଆନନ୍ଦ ବଜାରରୁ ଆମେ ମହାପ୍ରସାଦ ଆଣିଲେ ଦକ୍ଷିଣ ଦ୍ୱାର ଦେଇ ମନ୍ଦିର ଭିତରୁ ବାହାରିଲେ ଦକ୍ଷିଣ ପଟେ ବାହାରି ପୁଣି ଆମେ ବଡ଼ଦାଣ୍ଡକୁ ବାହାରି ପଡ଼ିଲେ ବଡ଼ଦାଣ୍ଡରୁ ବାହାରି ଆମେ ବର୍ତ୍ତମାନ ଯିବା କୋଣାର୍କ ମନ୍ଦିର କୋଣାର୍କ ମନ୍ଦିର ଗଲେ ଆମେ କେଉଁ ରାସ୍ତା ଦେଇକି ଗଲେ ଆମକୁ ସହଜ ହେବ ଆଚ୍ଛା ସେଇଠି ଆମେ ଗଲେ କୋଣାର୍କଠି ଆଗେ ରାମଚଣ୍ଡୀ ଦର୍ଶନ କରିବା ତା'ପରେ କୋଣାର୍କ ମନ୍ଦିର ବୁଲିକି ଆସିବା କୋଣାର୍କ ମନ୍ଦିରରୁ ପୁଣି ବାହାରି ଆମେ ପୁଣି ପଛକୁ ଆସିବା ଯାହାକି ଜଗନ୍ନାଥ ମନ୍ଦିରକୁ ବା ସମୁଦ୍ର କୂଳେ କୂଳେ ଆସି ଜଗନ୍ନାଥ ମନ୍ଦିର ପାଖ ଦେଇ ପୁଣି ଭୁବନେଶ୍ୱର ଆମେ ଆସିବା ଭୁବନେଶ୍ୱର ଆସିବାକୁ ହେଲେ ଭଲ ଦରକାର ଆଚ୍ଛା ବର୍ତ୍ତମାନ ଆମେ ସାକ୍ଷୀଗୋପାଳ ଦର୍ଶନ କଲେ ସାକ୍ଷୀଗୋପାଳରୁ ବର୍ତ୍ତମାନ ପୁରୀ ଅଭିମୁଖେ ଯାତ୍ରା କରିବା ପୁରୀ ଅଭିମୁଖେ ଗଲେ ଯାତ୍ରା କରି ଆମେ ଭୁବନେଶ୍ୱର ଯାଉଛେ ପୁରୀରୁ ବାହାରିକି ହଁ ତା'ହେଲେ ଭୁବନେଶ୍ୱରରେ ପହଞ୍ଚି ଆମେ ବର୍ତ୍ତମାନ ଆମେ ଆମର କୋଣାର୍କ ପୁରୀ ଜଗନ୍ନାଥ ମନ୍ଦିର ସବୁ ଦର୍ଶନ କରି ସାରିବା ପରେ ଆମେ ବର୍ତ୍ତମାନ ପହଞ୍ଚିଲେ ଭୁବନେଶ୍ୱରରେ ଭୁବନେଶ୍ୱରରୁ ଆମେ ପୂର୍ବ ଜାଗାକୁ ଆମେ ଫେରିଯିବୁ ସେଇଠୁ ଭଲ ଗାଡ଼ି ଦରକାର ସେ କେଉଁ ଗାଡ଼ି ହେଲେ ଆମେ ଯାଇ ପାରିବୁ ଆଚ୍ଛା ହେଲେ କାର୍ରେ ବି ଯାଇ ହେଲେ ସୁବିଧା ହେବ ଆଚ୍ଛା ସେ କାର୍ର ମୂଲ୍ୟ ମାନେ ଭଡ଼ା କେତେ ରହିବ ଆଚ୍ଛା ଆମେ ଭୁବନେଶ୍ୱରରେ ବର୍ତ୍ତମାନ ଯେଉଁ କୋଣାର୍କରୁ ବାହାରିଲେ ପୁରୀରୁ ବାହାରିଲେ ଭୁବନେଶ୍ୱର ଦେଇକି ବର୍ତ୍ତମାନ ଭୁବନେଶ୍ୱର ଯିବା ମିଉଜିଅମ୍ ବୁଲିବା ଭୁବନେଶ୍ୱର ଗଲେ ଆମେ ଆମର ପଟିଆ ବୁଲିବା ଏହି ଜାଗାଗୁଡ଼ାକୁ ବୁଲିବାକୁ ହେଲେ କାର୍କୁ କେତେ ପଇସା ଦେବାକୁ ପଡ଼ିବ ଆଚ୍ଛା ଠିକ୍ ଅଛି ହଉ ତା'ହେଲେ ଆମେ ବର୍ତ୍ତମାନ ସେ ଏରିଆ ସବୁ ବୁଲି ଚାଲିବା ବୁଲିଲା ପରେ ବର୍ତ୍ତମାନ ଆମର ଯାତ୍ରା ଆମେ ସ୍ଥଗିତ କଲେ